ମୁଁ ଗୀତକୁ ଶୁଣିବା ପାଇଁ ଗୋଟିଏ ହେଡ଼୍ଫୋନ୍ ଅନ୍ଲାଇନ୍ରୁ ଅର୍ଡ଼ର୍ କରିଥିଲି ଯାହାର ଦାମ୍ ହେଉଛି ତିନିଶହ ପଞ୍ଚସ୍ତରୀ ଟଙ୍କା କିନ୍ତୁ ତାହାକୁ ମୁଁ ପନ୍ଦର ଦିନ ମଧ୍ୟ ବ୍ୟବହାର କରିନାହିଁ ସେହି ହେଡ଼୍ଫୋନ୍ଟି ଖରାପ ହୋଇଗଲା ଯାହା ଫଳରେ ମୁଁ ଗୀତ ଶୁଣି ପାରିଲି ନାହିଁକି କୌଣସି ପ୍ରକାର କନେକ୍ଟ୍ ମଧ୍ୟ ହୋଇପାରିଲା ନାହିଁ ଏବଂ କୌଣସି ପ୍ରକାର ଗୀତ ମଧ୍ୟ କୌଣସି ପ୍ରକାର ଶବ୍ଦ ମଧ୍ୟ ଶୁଭାଗଲା ନାହିଁ ଏହିପରି ଭାବରେ ମୋର ହେଡ଼୍ଫୋନ୍ଟିି କାର୍ଯ୍ୟ କରୁନାହିଁ ଯଦି ଆମେ ଜିନିଷ ଏତେ ଏତେ ଦାମ୍ ଦେଇ ଜିନିଷ କିଣିବୁ ତାହାକୁ ବ୍ୟବହାର କରିପାରିବୁ ନାହିଁ ତା'ହେଲେ ଆମେ କ'ଣ ପାଇଁ ଏତେ ଏତେ ଦାମ୍ ଦେଇ ଯେଉଁ ଜିନିଷ କିଣିବୁ